ଭାରତ ଏକ କୃଷି ପ୍ରଧାନ ଦେଶ ଓଡ଼ିଶାରେ କୃଷି ତିରିଶଟା ଜିଲ୍ଲାରେ କୃଷି ମାନେ ଚାଷ କରୁଛନ୍ତି ଚାଷ କରିବା ଦ୍ୱାରା ଆମେ ପେଟ ପୋଷୁଚୁଁ ଯାହା ଖାଇବା ଦ୍ୱାରା ଖାଇକରି ରଖୁଚୁଁ ନହେଲେ ମଣ୍ଡିରେ ଧାନ ବିକି ଦଉଚୁଁ ଯେକୌଣସି ଚାଷ କରିବା ଦ୍ୱାରା ଆମକୁ ବହୁତ ଲାଭ ମିଳିଥାଏ ଅନେକ ଗୋଟେ ଧାନ ଉପରେ ବହୁତ ପ୍ରାଧାନ୍ୟ ଦଉଚୁଁ ଧାନ ଚାଷ କରିବା ଦ୍ୱାରା ଆମେ ଆମ ପେଟ ପୋଷୁଚୁଁ ଚାଷ କରିବେ କୃଷି ଯେକୌଣସି ଚାଷ କରିବା ପାଇଁ ସରକାର ଏବେ ଋଣ ଦେଇଛନ୍ତି ଋଣ ଆଣିକରି ଆମେ ଚାଷ କରିପାରୁଛୁ ଓଡ଼ିଶାରେ ଚାଷ ପ୍ରତି ଚାଷ କରିବା ପାଇଁ ଓଡ଼ିଶା ସରକାର ବହୁତ ଟଙ୍କା ମଧ୍ୟ ଋଣ ସାହାଯ୍ୟରେ ଦେଉଛନ୍ତି ତାହା ଆଣିକରି ଯେକୌଣସି ଲୋକ ମଧ୍ୟ ଚାଷ କରିପାରିବ ଆମେ ଆମେ ଖାଲି ଧାନ ଉପରେ ଚାଷ କରିବା ଧ୍ୟାନ ନ ଦେଇ ସବୁ ଚାଷ ଠିକ ଯେକୌଣସି ସମୟରେ ଯେ ଯେଉଁ ଚାଷ ହେବ ତାହା ଉପରେ ଧ୍ୟାନ ଦେଇ ଆମେ ଚାଷ କରିବା କଥା ଯେତେବେଳେ ଧାନ ଚାଷ ହଉଚି ଧାନ ଚାଷ କରିବା ଯେତେବେଳେ ପନିପରିବା ଚାଷ ହଉଚି ପନିପରିବା ଚାଷ କରିବା ଯେଉଁ କୌଣସି ଚାଷ ଯେଉଁ ଯିଏ ଜାଣିଛି ତାହା କରିବା କଥା ସମସ୍ତେ ତ ଚାଷ କରିପାରିବେ ନାହିଁ ଯେଉଁମାନେ କରୁଛନ୍ତି ମନ ଧ୍ୟାନ ଦେଇ ଚାଷ କରିବା କଥା ଆମେ ଚାଷ କରିବା ଦ୍ୱାରା ଆମେ କିଛି ଶିଖିଥାଉ କିଛି ଜାଣିଥାଉ ଆମେ ଖାଲି ଧାନ ଚାଷ କରିବା କଥା ନୁହଁ ସବୁ ଚାଷ କରିବା କଥା